ଆରେ ମନୋଜ ହଁ ମନୋଜ ଆଉ ଏବେ କୋଉଠି ଅଛ ଆଚ୍ଛା କ'ଣ କେମିତି କାମ ଚାଲିଛି ଟିକେ କହିଲେ ଷ୍ଟାଟସ୍ଟା ନା ମୁଁ ତୁମକୁ ତ ଛାଡ଼ିଥିଲି ଆମର ଏଇଟା ହେଉଛି ସେନ୍ସର୍ ସର୍ଭେ ବୁଝିପାରିଲ ସେନ୍ସର୍ସ୍ ମାନେ ଆମେ ଯୋଉ ଲେନ୍ରେ ତୁମେ କାମ କରୁଛ ସେ ଲେନ୍ର ଧର ଯୋଉ ଶହେ ଟା ଘର ଅଛନ୍ତି ଶହେଟା ରୁ ସେନ୍ସର୍ ଯୋଉ ଦେଇଥିଲା ସମସ୍ତଙ୍କର ଶହେଟା ଘର ର ଡ଼ାଟା ଆଣିବ ବୁଝିପାରିଲ ଯଦି ଆମେ ସାମ୍ପୁଲ୍ ସର୍ଭେ କରୁଛନ୍ତି ଯଦି ଆମେ ଦେଖିବା ସେ ଶହେଟା ଘରୁ ଯୋଉ ସେ ଦଶଟା ଘର ଆମେ ନେବା ତେବେ ସେ ଦଶଟା ଘର ଶହେ ହରଣ ଦଶ କେତେ ଦଶ ତାହେଲେ ପ୍ରତି ଦଶଟା ଘର ରୁ ଆମେ ଗୋଟେ ଘର ଚୁଜ୍ କରିକି ନେବା ହେଉଛି ଆମର ସର୍ଭେ ପାଇଁ ବୁଝିପାରିଲ ନା ଧର ଏକ ନମ୍ବର୍ ଘର ଟା ନେଲ ପ୍ଲସ୍ ଦଶ ଏଗାର ନମ୍ବର୍ ଘରଟା ନେବ ଏଗାର ନମ୍ବର୍ ପ୍ଲସ୍ ଏଗାର ପ୍ଲସ୍ ଦଶ କେତେ ହେବ ଏକୋଇଶି ଏଇଭଳିଆ ତୁମେ ପ୍ଲସ୍ ଦଶ ଦଶ କରି କରି ଯିବ ଲାଷ୍ଟ୍ ଶହେ ବେଳକୁ ଆମର ଦେଖିବା ଯେ ଦଶଟା ଘର ଆମର ସର୍ଭେରେ ପଳେଇ ଆସିଥିବ ବୁଝିପାରିଲ ଆଚ୍ଛା ତା'କୁ ଆମେ ପ୍ରଥମେ ଇକୋନୋମିକ୍ ବିଷୟରେ ଯଦି ଆମେ ଷ୍ଟଡ଼ିଟା କରୁଛନ୍ତି ଆମେ ସେଇ ଇକୋନୋମିକ୍ ଉପରେ ପ୍ରଥମେ ତାଙ୍କର ଇନ୍କମ୍ ବା ରୋଜଗାର ବିଷୟରେ ଆଗେ ପଚାରିବା ନାହିଁ ଆଗେ ରୋଜଗାର ବିଷୟରେ ପଚାରିଲେ କ'ଣ ହେବ ସେ ଟିକେ ଡ଼ରି ଯିବ ହେଲା ତାହେଲେ ତା'ର ସାଧାରଣ କଥା ତା'ର ଡ଼େଲି ଚଳନି ବିଷୟରେ କେତେ ଖର୍ଚ୍ଚ ହେଉଛି ଆଉ କେଉଁ ଘରଟା ଭଡ଼ା ଘର କି ନିଜ ଘର ଏଇସବୁ ବିଷୟରେ ଆମେ ପ୍ରଥମେ ପଚାରିବା ହେଲା ଆମେ ଶେଷକୁ କ'ଣ କରିବା ତା'ର ଆର୍ଥିକ ସ୍ଥିତିଟା ଆମେ ପଚାରିବା ଆର୍ଥିକ ସ୍ଥିତି ରେ କ'ଣ ଯିବ ଧରାଯାଉ ସେ ବେପାର କରୁଛି କି କୌଣସି ଛୋଟ ଦୋକାନ କରିଛି ସେଥିରୁ ତା'ର ଦିନ କୁ ରୋଜଗାର ଟା କେତେ ହେଉଛି ସେ ବିଷୟରେ ଆମେ ପ୍ରଥମେ ଜାଣିବା ପ୍ରଥମେ ମାସିକିଆ ରୋଜଗାର ପଚାରିଲେ ସେ ଟିକେ ଜାଣିପାରିବନି ସେ କହିପାରିବନି କାରଣ ଛୋଟ ବ୍ୟବସାୟୀ ନା ବୁଝିପାରୁଛ ତେଣୁ ଆମେ ପ୍ରଥମେ ତା ଦିନ କୁ କେତେ ବିକ୍ରି ହେଉଛି ଆଉ ସେଇ ଯୋଉ ବିକ୍ରି ହେଉଛି ସେଥିରୁ ଲାଭ ସେ କେତେ ଟଙ୍କା ପାଉଛି ସେଇଠୁ ଆମେ ଦିନ କୁ ଆଣିକି ତା'କୁ ଆମେ ମାସକୁ ଆମେ ଇନ୍ଟୁ ତିରିଶ କରିଦେବା ବା ଗୁଣିଦେବା ହେଲେ ଆମର ତା'ର ରୋଜଗାର ବିଷୟରେ ଜଣା ପଡ଼ିଯିବ ଆଚ୍ଛା ତା'ର ସୋସିଆଲ୍ ସାମାଜିକ ଜୀବନ ଉପରେ ପଚାରିବା କୁ ହେଲେ ଆମେ ପ୍ରଥମେ ଦେଖିବା ସେଇ ତା'ର ଯୋଉ ଅଞ୍ଚଳରେ କୋଉ ଜାତି ର କୋଉ ଧର୍ମ ର ଲୋକ ସେଠି ଅଛନ୍ତି ଧରାଯାଉ ମୁସ୍ଲିମ୍ ଲୋକ ଅଛନ୍ତି ତାଙ୍କ ସହିତ ସମ୍ପର୍କ କେମିତି ଆଉ ଧର ଯୋଉ ଖ୍ରୀଷ୍ଟିଆନ୍ ଲୋକ ଅଛନ୍ତି ତାଙ୍କ ସହିତ ତାଙ୍କର ସମ୍ପର୍କ କେମିତି ଏଇ ବିଷୟରେ ଆମେ ତା'କୁ ଟିକେ ଆମେ ତା'କୁ ଟିକେ ଭଲ ଭାବରେ ପଚାରିବା ବୁଝିପାରୁଛ